ଲମ୍ବା ସନ୍ତରଣ ପାଇଁ ନିଜର ନିଜକୁ ଧ୍ୟାନ ସବୁ ସବୁ ସବୁଦିନ ସନ୍ଧ୍ୟାବେଳେଟି କିଛି ଧ୍ୟାନ କରିବାକୁ ପଡ଼ିବ ଏବଂ ନିଜର କିଛି ବ୍ୟାୟାମ ମଧ୍ୟ ଅଭ୍ୟାସ କରିବାକୁ ପଡ଼ିବ ସ ସବୁଦିନ ପାଣିରେ ଯାଇ ଟିକେ ଟିକେ ପହଁରା ଅଭ୍ୟାସ କ କରିବାକୁ ପଡ଼ିବ ନିଜ ହଁ ନିଜର ଯାଇକି ତା ଦୋ ଏଇଭଳି ଭାବରେ ଆମେ ଧୀରେ ଧୀରେ ସବୁ କିଛି କାର୍ଯ୍ୟ କରିପାରିବୁ ଯେମିତିକି ଆମେ ହଁ ପହଁରା ଯଦି ଶିଖିବାର ଅଛି ବା କିମ୍ବା ଅଧିକ ସମୟ ଯଦି ଆମକୁ ପାଣି ଭିତରେ ରହିବାର ଅଛି ତ ଆମକୁ ସବୁଦିନ ଯାଇକି ପହଁରା ପୋଖରୀରେ ହଉ କିମ୍ବା ନଦୀରେ ହଉ ତ ଆମକୁ ଯାଇକି ସେଇଠି ଅଭ୍ୟାସ କରିବାକୁ ପଡ଼ିବ ଏବଂ ନିଜର ମନକୁ ସ୍ଥିର ଶାନ୍ତ ରଖିବାକୁ ପଡ଼ିବ ଯେମିତିକି ଆମେ ଗୋଟିଏ ଲମ୍ବା ପହଁରା ମଧ୍ୟ କରିପାରିବୁ ଏଇଭଳି ଭାବରେ ଆମେ ନିଜକୁ ପ୍ରସ୍ତୁତ କରିପାରିବୁ ଯେ ନିଜେ ଗୋଟିଏ ଲମ୍ବା ସନ୍ତରଣ ଅଭ୍ୟାସ ବା ପହଁରା ଆମେ କରିପାରିବୁ